ହ୍ୟାଲୋ ଆପଣ ଗର୍ମା ଗରମ୍ ହୋଟେଲ୍ର ମ୍ୟାନେଜର୍ କହୁଥିଲେ କି ମୋ ନାଁ ହେଉଛି ମାଧବ ମୁଁ କଷ୍ଠାରୁ କହୁଥିଲି ମୁଁ ଆପଣଙ୍କ ହୋଟେଲ୍ରୁ ଖାଦ୍ୟ ଅର୍ଡ଼ର୍ କରିଥିଲେ ବର୍ତ୍ତମାନ ମୁଁ ଦୁଇଘଣ୍ଟା ହେଲା ଜଗିଛି ଖାଦ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚିନାହିଁ ୟାର ପିନ୍ ନମ୍ବର୍ଟା ହେଉଛି ସାତ ପାଞ୍ଚ ସାତ ଶୂନ ଦୁଇ ତିନି ଏବଂ ଆଡ଼୍ରେସ୍ ହେଉଛି ସେଇ କଷ୍ଠା ଆପଣ ଦୟାକରି ଡେଲିଭରି ବଏକୁ ଫୋନ୍ କରି ଜଲଦି ଖାଦ୍ୟଟି ଆଣିକି ପାଇଁ କୁହନ୍ତୁ ଆମ ଅର୍ଡ଼ର୍ରେ ରୁଟି ଏବଂ ଡାଲମା ଦେଇଥିଲେ